ହଁ ହଁ ମ୍ୟାଡ଼ାମ୍ ମ୍ୟାଡ଼ାମ୍ କେଉଁଟିରୁ କହୁଥିଲେ ମ୍ୟାଡ଼ାମ୍ ହ୍ୟାଲୋ ମ୍ୟାଡ଼ାମ୍ କେଉଁଟିରୁ କହୁଥିଲେ ଆପଣ ହଁ ମ୍ୟାଡ଼ାମ୍ ନମସ୍କାର ନମସ୍କାର ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ଭଲ ଅଛି ଟିକେ ନାହିଁ ମ୍ୟାଡ଼ାମ୍ ଦେହ ତ ଖରାପ ଥିଲା ମ୍ୟାଡ଼ାମ୍ ଖିଆ ପିଆ ଟିକିଏ ଠିକ୍ ଠାକ୍ ଲାଗୁନଥିଲା ଏବେ ଟିକେ ଟିକେ ଦେହ ଟିକେ ପ୍ରୋଗ୍ରେସ୍ ଅଛି ଗରମ ପାଣି ପିଉଛି ମ୍ୟାଡ଼ାମ୍ ପିଉଛି ଗରମ ପାଣି ପିଉଛି ଖାଶ ଟିକେ ହେଉଛି ମ୍ୟାଡ଼ାମ୍ କାଶ ଟିକେ ହେଉଛି ହଉ ମ୍ୟାଡ଼ାମ୍ ନାହିଁ ଜ୍ଵର କମିଛି ମ୍ୟାଡ଼ାମ୍

ହଉ ଆଗ ଅପେକ୍ଷା ଭଲ ଅଛି ଦେହ ଆଗେ ଆଗ ଅପେକ୍ଷା ଏବେ ଦେହ ଭଲ ଅଛି ଧୀରେ ଧୀରେ କମିଗଲା ସବୁ ଏବେ କାଶ ଟିକିଏ ହେଉଛି ତ ସେ କାଶ ଟିକିଏ କମିଲେ ଭଲ ହବ ବୋଲି ହଉ ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ଆସିବି